ହଁ ଆଜ୍ଞା କୁହନ୍ତୁ

ଆମ ସହ ଆମ ସହରରେ ବହୁତ ବହୁ କୋଡ଼ିଏ ପଚିଶ ବର୍ଷ ହବ ରଥଯାତ୍ରା ପାଳନ ହେଉଛି ବହୁତ ଜାଗାରୁ ଲୋକୋମାନେ ଆସନ୍ତି ରଥଯାତ୍ରା ଦେଖିବା ପାଇଁ ବହୁତ ଯାକଜମକ ନାଇଁ ନାଇଁ ସେମିତି ନାଇଁ ନାଇଁ ସେମିତି ରଥଯାତ୍ରାରେ ସବୁଆଡ଼ୁ ଲୋକ ଆସନ୍ତି ବହୁତ ଭିଡ଼ ବି ହୁଅନ୍ତି ଆ ମାଡ଼ଗୋଳ ଗଣ୍ଡଗୋଳ ନହେବା ପାଇଁ ଲୋକମାନେ ବି ଅଛି ତାଙ୍କୁ ମାନେ ଲୋକମାନେ ବି ଅଛି ତାଙ୍କୁ ମାନେ ଜଗିବା ପାଇଁ ଆଉ କେମିତି ମାଡ଼ଗୋଳା ନ ହେବା ଏମିତି ଆଉ ବହୁତ ଯାକଜମକରେ ପାଳନ ହୁଏ ଯେ ସବୁ ସବୁଆଡ଼ୁ ଲୋକମାନେ ଯେ ଆସନ୍ତି ଆଉ ଠାକୁରଙ୍କର ତିନି ଠାକୁରଙ୍କର ପ୍ରସାଦ ବଣ୍ଟନ କରାଯାଏ ଆଉ ବ୍ରାହ୍ମଣ ଆସନ୍ତି ଠାକୁରଙ୍କ ଆସନ୍ତି ପୂଜା କରନ୍ତି ସବୁ ଗାଁ ସବୁ ଏମିତିକି ସବୁ ବର୍ଷ ଆମ ଆମ ଗାଁକୁ ସବୁ ବର୍ଷ ସିଏ ଆସିବେ ଆମ ଗାଁକୁ ସବୁ ବର୍ଷ ଆସିବେ ବି ରଥଯାତ୍ରା କେମିତି ପାଳନ ହେଉଛି ଦେଖିବେ କି ସମସ୍ତେ ସବୁ ଜାଗାରୁ ଆସୁଛନ୍ତି ନା ତୁମେ ବି ତ ଆସିବ ଆମ ଗାଁକୁ ସବୁ ବର୍ଷ ପାଳନ ହେଉଛି ଆଉ କେମିତି ଆମ ଗାଁରେ ରଥଯାତ୍ରା ମାନେ ସବୁଆଡ଼ୁ ଆସୁଛନ୍ତି ପୂଜା କରାଯାଏ ଆମ ଗାଁରେ ସବୁ ମାନେ ଗାଁରେ ବୁଲାବୁଲି କରନ୍ତି ତୁମେ ବି ଆମ ଗାଁ କୁ ଆସିବ ଏମିତି ବୁଲାବୁଲି ବି କରିବ ଠାକୁରଙ୍କର ମଜା ନେବ ଠାକୁରଙ୍କୁ କେମିତି ମାନେ ପୂଜା କରାଯାଏ ଆଉ କେମିତି ମାନେ ଠାକୁରଙ୍କୁ ଭୋଗ ବଣ୍ଟନ କରାଯାଏ ଆପଣମାନେ ପ୍ରସାଦ ପାଇକି ସବୁ ବର୍ଷ ଯିବେ ଏମିତିବି ସବୁ ବର୍ଷ ଆସିବେ ଏମିତିବି ସବୁ ବର୍ଷ ଆମ ଗାଁକୁ ବି ଆସିବେ ରଥ ବୁଲି ବୁଲିବା ପାଇଁ ହେଉ ଆଜ୍ଞା ମୁଁ ରହୁଛି ହ୍ୟାଲୋ ହଁ ମୁଁ ରହୁଛି